ଆଧୁନିକ ଦୁନିଆଁରେ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଏହାକୁ କେବଳ ଓଡ଼ିଶାରେ ହିଁ ଜାଣନ୍ତି କିନ୍ତୁ ଓଡ଼ିଶା ବାହାରକୁ ଯଦି ଆମେ ଯାଉ ତାହେଲେ ସେଠାରେ ଲୋକମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି ଯଦି ଆମେ ତାକୁ ଓଡ଼ିଆ ଭାଷା କହୁ ତାହେଲେ ସେମାନେ ଆମକୁ ତାତ୍ସଲ୍ୟ କରି କୁହନ୍ତି ଏବଂ ଆମେ ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେଉ ଯାହାଫଳରେ କି ଆମେ ବାହାରୁ କୌଣସି ସାମଗ୍ରୀ କିଣିପାରୁନାହୁଁ କି ଖାଇବା ପିଇବାରେ ମଧ୍ୟ ଅସୁବିଧା ହୋଇଥାଏ ଏହିଭଳି ଭାବରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ